ଆମ ପୁରୀ ଜିଲ୍ଲାର ବିଭିନ୍ନ ପ୍ରକାର ବିକାଶ ଓ କଲ୍ୟାଣ ନିମନ୍ତେ ବିଭିନ୍ନ ପ୍ରକାର ପଦକ୍ଷେପ ଗୁଡ଼ିକ ନିଆଯାଉଛି ସେଥିମଧ୍ୟରୁ ମୁଖ୍ୟ ହେଲା ଶିକ୍ଷା ଶିକ୍ଷା ପାଇଁ ଶିକ୍ଷା ଦେଶ ଶିକ୍ଷିତ ହେଲେ ଏବଂ ପିଲାମାନେ ଶିକ୍ଷିତ ହେଲେ ଆମ ଜିଲ୍ଲାର ବିଭିନ୍ନ ପ୍ରକାର ଉନ୍ନତି ହେବ ଓ ଶିକ୍ଷା ପିଲା ଶିକ୍ଷିତ ହେବା ପାଇଁକା ଟି

ଯାହାଦ୍ୱାରା କି ଆମ ପିଲାମାନେ ଆଗକୁ ଯାଇ ବିଭିନ୍ନ ପ୍ରକାର ଉନ୍ନତି ଉନ୍ନତି ଘଟିବ ଏବଂ ବହୁତ ପ୍ରକାର ପଦରେ ନିଯୁକ୍ତି ହୋଇକି ଜିଲ୍ଲାର ବିଭିନ୍ନ ପ୍ରକାର ଉନ୍ନତି ଘଟିବ ଓ ଆମର ସ୍ୱାସ୍ଥ୍ୟ ସେବା ସ୍ୱାସ୍ଥ୍ୟ ସେବାରେ ଦ୍ୱାରା ଆମର

ସେଥିରେ ଆମର ପ୍ରତି ରୋଗୀକୁ ପଚିଶ ଲକ୍ଷ ଯାଏଁକେ ସହାୟକ ସହାୟତା ମୂଲ୍ୟ ମିଳୁଛି ଯାହା ଦ୍ୱାରା କି ଗରିବ ଲୋକମାନେ ମଧ୍ୟ ବହୁତ ଉପକୃତ ହେଇପାରୁଛନ୍ତି ଓ ଦାରିଦ୍ର୍ୟତା ହ୍ରାସ ଲୋକମାନେ ନିଜେ ନିଜେ କମେଇଲେ ନିଜେ ଚାଷ କଲେ କିମ୍ବା ଚାକିରି କଲେ ନିଜେ ଉନ୍ନତି ଉନ୍ନତି ହେଇପାରିବ ଏବଂ ନିଶ୍ଚୟ ଦାରିଦ୍ର୍ୟତା ହ୍ରାସ ପାଇବ

ଭତ୍ତା ହଜାର ଟଙ୍କା ଲେଖା ମିଳୁଛି ଯାହା ଦ୍ୱାରାକି ଲୋକମାନେ ଖାଇବା ପିଇବା ରହିବାରେ ତାଙ୍କୁ କିଛି ଅସୁବିଧା ହେଉନାହିଁ ଏବଂ ହେଲା ଆଉ